ବ୍ୟବସାୟ ଗୁଡ଼ିକ କ୍ଷୁଦ୍ର ଶିଳ୍ପ ବହନ କରନ୍ତି ଯେମିତିକି ଛୋଟରୁ ବଡ଼ ବଡ଼ ଶିଲ୍ପ ଆକାରରେ ପରିଣତ ହୋଇଥାଏ ଯାହାକି ଟେଲରିଂ ସମ୍ବଲପୁରୀ ଶାଢ଼ୀ ଆସନ ଲୁଗା ବୁଣିବା ତା'ର ପରେ ଛୋଟଛୁଆ ମାନଙ୍କର ଖେଳଣା ଆସନ ମଶିଣା ଡ୍ରେସ୍ ଇତ୍ୟାଦି ଦୋକାନରେ ବିକ୍ରି କରବାର ଲାଗି ଛୋଟ ଶିଲ୍ପରେ ବ୍ୟବହାର କରାଯାଏ